ଆମ ଅଞ୍ଚଳରେ ସବୁପ୍ରକାର ପଶୁପାଳନ କରିଥାଉ କିନ୍ତୁ ଗୋଟିଏ ପ୍ରକାର ପଶୁପାଳନ କରିଥିଲେ ଆମକୁ କିଛି ବି ଲାଭବାନ ମିଳିନଥାଏ ଆମେ ସେଥିପାଇଁ ସବୁପ୍ରକାର ପଶୁପାଳନ କରୁ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ସବୁପ୍ରକାର ପଶୁକୁ ନେଇକି ପାଳନ କରୁ କାହିଁକିନା ଗାଈ ଠାରୁ ଆମକୁ କ୍ଷୀର ମିଳିଥାଏ ସେଥିରୁ ଲାଭବାନ ମିଳେ ମେଣ୍ଢାକୁ ଲୋମ ବିକ୍ରି କରାଯାଏ ଛେଳିକୁ ମାଂସ ବିକ୍ରି କରିଥାଉ କୁକୁଡ଼ାଠୁ ଅଣ୍ଡା ବି ବିକ୍ରି କରିଥାଉ ସେଥିରୁ ଆମକୁ ବହୁତ ଲାଭବାନ ମିଳିଥାଏ କି ଏମିତିରେ ବି ଆମ ଅଞ୍ଚଳରେ ମାନେ ଏମିତି ଚାକିରୀ ବାକିରି ତ ଆମେ କିଛି କରିପାରିବୁ ନାଁ ସେଥିପାଇଁ ଆମେ ବହୁତ ପଶୁପାଳନ ରଖିଥାଉ ସବୁପ୍ରକାର ମିଶେଇକି ଆଉ ସେଥିପାଇଁ ଆମେ ୟାଠୁ ଲାଭବାନ ପାଇଥାଉ